ଭାରତରେ ଏମିତି ଅନେକ ବ୍ୟବସାୟୀ ଶିଳ୍ପପତି ଏବଂ ନେତାମାନେ ଅଛନ୍ତି ଯେଉଁମାନଙ୍କ ଦ୍ୱାରା ଆଜି ଆମର ଦୁନିଆଁ ପରିବର୍ତ୍ତନ ମଧ୍ୟ ହେଉଚି ଏବଂ ଆଜି ଅନେକ ନେତା ମଧ୍ୟ ଏମିତି ଅଛନ୍ତି ଯାହାଦ୍ୱାରା ଦୁନିଆଁ ମଧ୍ୟ ତଳକୁ ଯାଉଛି କାହିଁକିନା ନେତାମାନେ ସବୁ ନେତା ତ ସମାନ ନୁହଁନ୍ତି ଯେମିତି ଅନେକ ଗୁଡ଼ିଏ ନେତା ବହୁତ ଭଲ କାମ କରୁଥିଲା ବ ବୋଲି ଅନେକ ନେତା କାମ ମଧ୍ୟ କରନ୍ତି ନାହିଁ ତେଣୁ ଆମେ ଯେତେବେଲେ ଗୋଟେ ସରକାର ଚୟନ କରଚୁଁ ବା ଯେତେବେଲେ ଆମେ ଗୋଟେ ନେତାକୁ ଚୟନ କରୁଛୁ ତ ଆମେ ସବୁବେଲେ କେଉଁ କେଉଁ ନେତା ଯଦି ଆମକୁ ପାଁଶହ ଟଙ୍କା ଦେଇଦଉଛି ତ ଆମେ ଭୋଟ ଦେଇଦଉଛି ତ ସେହି କାମ କରିବାର ନାହିଁ କାହିଁକିନା ଆମର ଗୋଟିଏ ଭୋଟ କେତେ ଜରୁରୀ ତାହା ଆଜିକାଲି ଦୁନିଆରେ ସମସ୍ତେ ଜାଣିଛନ୍ତି କାହିଁକି ନା ଆଜିକାଲି ପ୍ରଯୁକ୍ତି ବିଦ୍ୟା ବା ଯାହା ଶିକ୍ଷା କରିବା ଅଛି ତାହା ଲୋକମାନେ ସମସ୍ତେ ଶିକ୍ଷା କରୁଛନ୍ତି ବା ଶିକ୍ଷାଗ୍ରହଣ କରୁଛନ୍ତି ବିଦ୍ୟାଲୟ ଯାଉଛନ୍ତି ଫଲତଃ ସେମାନେ ଜାଣିପାରୁଛନ୍ତି କି ଗୋଟିଏ ଭୋଟର ଦାମ ବା ଗୋଟିଏ ଭୋଟର ଯେତେ ବି ରେଟ୍ ଦରକାର ତାହା ପାଁଶହ ଟଙ୍କାରୁ ବହୁତ ଅଧିକ କାହିଁକି ନା କୌଣସି ପଇସା ଦ୍ୱାରା ଗୋଟିଏ ଭୋଟକୁ କିଣି ହେବ ନାହିଁ ଯିଏ ଯଦି ଭଲ କାମ କରୁଛି ଆମେ ଯଦି ତାକୁ ଭୋଟ ଦେବା ସେ ଆଗାମୀ ଦିନରେ ଆମକୁ ସାହାଯ୍ୟ କରିବ ଏବଂ ସେ ଆମ ଆଗରେ ଛିଡ଼ା ହେବ କାହିଁକି ନା ଏମିତି ଅନେକ ପ୍ରୋବ୍ଲେମ ଅଛି ଯାହାକି ନେତା ମନ୍ତ୍ରୀଙ୍କ ଦ୍ୱାରା ସଲ୍ଭ ହୋଇଥାଏ ଏବଂ ଆମେ ଯଦି ଗୋଟେ ଭଲ ନେତା ବା ଗୋଟେ ଭଲମନ୍ତ୍ରୀକୁ ବାଛିବା ତାହେଲେ ସେ ଆମକୁ ଆଗାମୀ ପିଢ଼ିରେ ଅନେକ ସାହାଯ୍ୟ କରିପାରିବ ଏବଂ ଅନେକ ବ୍ୟବସାୟୀ ଅଛନ୍ତି ଯେଉଁମାନେ କି ଗରିବମାନଙ୍କୁ ଅନେକ ଦାନ କରିଦେଇଛନ୍ତି ଏବଂ ସାହାଯ୍ୟ କରୁଛନ୍ତି ସେହିଭଳି ଲୋକକୁ ଆମେ ସବୁବେଲେ ମନେ ରଖିବା କଥା ଏବଂ ଏହିଭଳି ଲୋକକୁ ବା ଯୋଉ ବ୍ୟବସାୟୀମାନେ ଅଛନ୍ତି ସେହିଭଳି ବ୍ୟବସାୟୀକୁ ଆମେ ସବୁବେଳେ ପ୍ରୋତ୍ସାହନ ଦେବା କଥା ବା ଉତ୍ସାହ ତାଙ୍କୁ ଦେବା କଥା ଫଲତଃ ସେମାନେ ଆହୁରି ଭଲ ଆହୁରି ଅଧିକ ଉପରକୁ ଉଠିବେ ତାଙ୍କ ବ୍ୟବସାୟ ବହୁତ ଭଲ ଭାବରେ ଚଲିବ ଏବଂ ସେ ଗରିବକୁ ଏହିପରି ଭାବରେ ଦାନ କରିବେ ତ ଗରିବକୁ ଯେଉଁ ଦାନ କରୁଛନ୍ତି ବଡ଼ ବଡ଼ ଅମ୍ବାନୀ ହେଲେ ସେମାନେ ବହୁତ ବଡ଼ ଲକ୍ଷ୍ୟପତି ବା କରୋଡ଼ପତି ସେମାନେ ବି ମଧ୍ୟ ଗରିବକୁ ଦାନ କରୁଛନ୍ତି ତ ଆମେ ବି କିଛି କିଛି ଦାନ କରିବା ଏବଂ ଆମେ ବି ଗୋଟିଏ ଯେଉଁ ବ୍ୟବସାୟୀମାନେ ଅଛନ୍ତି ସେମାନେ ଯେମିତି କଣ ନା ସାହାଯ୍ୟ କରୁଛନ୍ତି ସେଇଭଳି ଆମେ ବି ଯେପରି ସାହାଯ୍ୟ କରିପାରିବା ଆମେ ବି ସେଥି ପ୍ରତି ଚିନ୍ତା କରବା କଥା ଏବଂ ଅନେକ ଶିଳ୍ପପତି ମଧ୍ୟ ଅଛନ୍ତି ଅନେକ ମନୋରଞ୍ଜନ କାର୍ଯ୍ୟକ୍ରମ ହଉଛି ଯେଉଁଠାରେ କି ଅନେକ ଗୁଡ଼ିଏ ସେଲିବ୍ରିଟି ଆସୁଛନ୍ତି ସେମାନେ ମଧ୍ୟ ଦରିଦ୍ରକୁ ସାହାଯ୍ୟ କରୁଛନ୍ତି ଏବଂ ଅନେକ ସେଲିବ୍ରିଟି ଏମିତି ଅଛନ୍ତି ବା ଏମିତି ତାରକା ଅଛନ୍ତି ଯେଉଁମାନେ କି ନିଜର ଇଗୋ ବା ନିଜର ସାଟିସଫ୍ୟାକ୍ସନ ପାଇଁ କାହାକୁ ସାହାଯ୍ୟ କରନ୍ତି ନାହିଁ କାହା ସହିତ ହାତ ମଧ୍ୟ ମିଲାଇନଥାନ୍ତି ସେହିଭଳି ତାରକା ଫ୍ଲପରେ ପଡ଼ନ୍ତି ସେଥିପାଇଁ ଆମେ ସବୁଠାରୁ ବଡ଼ କଥା ହେଲା କି ଆମେ ଆମ ଗର୍ବ ଅହଂକାର ଯାହା ରହିଛି ତ ସେ ଆମର ଗର୍ବ ଅହଙ୍କାର ଆମେ କଣ ନା ଆମେ ଆମ ଗର୍ବ ଅହଙ୍କାରକୁ ପଛରେ ରଖି ଆମେ ନିଜ ଆମେ ଜାଣିବାକି ଆମେ ସମସ୍ତେ ଭାରତବାସୀ ଭାଇ ଭାଇ ଆଜି ଜଣେ ଯଦି ବହୁତ ଉପର ସ୍ଥାନରେ ଅଛି ଆଉ ଗୋଟେ ଯଦି ପିଲା ନିମ୍ନ ସ୍ଥାନରେ ଅଛି ସେ ମଧ୍ୟ ଉପରକୁ ଉଠିପାରିବ ଏହି ଭାବନା ଆମେ ଯଦି ରଖିବା ଦୁନିଆ ଆଜି ବହୁତ ଆଗରେ ଯିବ ଆମ ଭାରତ ଦେଶ ବହୁତ ଆଗକୁ ଯିବ ଏବଂ ବହୁତ ପରିବର୍ତ୍ତନ ଆଣିପାରିବ ତ ଏହିଭଳି ପରିବର୍ତ୍ତନ ଆଣିବା ପାଇଁ ଆମକୁ ପ୍ରଥମେ ଶିକ୍ଷିତ ହେବା ଦରକାର ଭାରତରେ ଯେତେ ବି ଅଶିକ୍ଷିତ ଲୋକ ଅଛନ୍ତି ସେମାନଙ୍କୁ ପ୍ରଥମେ ଶିକ୍ଷିତ କରିବା ଦରକାର ଏବଂ ତାପରେ ଯାଏଁ ଆମ ଦୁନିଆଟା ପରିବର୍ତ୍ତନ ହେବ ବା ଆମ ଭାରତଟା ବହୁତ ପରିବର୍ତ୍ତନ ହେବ କିନ୍ତୁ ଏବେ ବି ମଧ୍ୟ ପରିବର୍ତ୍ତନ ହେଉଛି ସରକାରଙ୍କର ଅନେକ ଚେଷ୍ଟା ଚାଲିଛି ବା ଅନେକ ଚେଷ୍ଟା ପ୍ରଚେଷ୍ଟା ଚାଲିଛି ତ ଭାରତର ଅନେକ ବ୍ୟବସାୟୀ ଅଛନ୍ତି ଯେଉଁମାନେ କି ବହୁତ ସାହାଯ୍ୟ କରିଛନ୍ତି ତ ସେମାନଙ୍କୁ ବି ଆମେ ଉତ୍ସାହ ଦେବା କଥା ବ୍ୟବସାୟୀ ହେଉ କିମ୍ବା ନେତା ହଉ କିମ୍ବା ଶିଳ୍ପପତି ମଧ୍ୟ ହେଇଥାଉ ଆମେ ସମସ୍ତଙ୍କୁ ସାହାଯ୍ୟ କରିବା କଥା ଏବଂ ପରିବହନ ହେଲା ଅନେକ ମନୋରଞ୍ଜନ କାର୍ଯ୍ୟକ୍ରମ ହେଲା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ର ହେଲା ଶିକ୍ଷା କ୍ଷେତ୍ର ହେଲା ସବୁ କ୍ଷେତ୍ରରେ ଆଜି ଆମ ଭାରତ ବହୁତ ଉପରେ ଅଛି ଏବଂ ଏହିପରି ଭାବରେ ସବୁଦିନ ଆମ ଭାରତ ଉପରେ ରହିବ ବୋଲି ଆମେ ଆଶା କରିବା ଏବଂ ଏସବୁ ଜିନିଷ ଭାବିବା